କୃଷକମାନେ ସୁନିଶ୍ଚିତ ହୋଇପାରିବେ ସେମାନେ ପଶୁମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ଟୀକାକରଣ କରିବା ଦ୍ୱାରା ସେମାନେ ସୁନିଶ୍ଚିତ ହୋଇପାରିବେ ଯେ ଆମର ପଶୁମାନେ ସୁସ୍ଥ ଅଛନ୍ତି ତାଦ୍ୱାରା ମଣିଷଙ୍କର ଆଉ ଚିନ୍ତା ବି ରହିବ ନାହିଁ କାରଣ ପଶୁମାନେ ଯଦି ରୋଗରେ ପଡ଼ନ୍ତି ତାଦ୍ଵାରା ମଣିଷ ବି ପ୍ରଭାବିତ ହୁଏ ତାର ଚିନ୍ତା ବି ବଢିଯାଏ କିପରି ଭଲ ହେବ ତାଦ୍ୱାରା ସେମାନେ ପ୍ରଥମରୁ ପଶୁ ଚିକିତ୍ସା କେନ୍ଦ୍ର ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଟୀକାକରଣ କରିବା ଦ୍ୱାରା ପଶୁମାନେ ସୁନିଶ୍ଚିତରେ କରିପାରିବେ ଯେ ଆମେ ପଶୁମାନଙ୍କର ଯତ୍ନ ନେଇ ତାଙ୍କୁ ସୁବିଧାରେ ରଖିପାରୁ ଏପରି ରୋଗ ଅଛି କି ଯେଉଁପରି ଆମର ଗାଈ ହେଉ ବଳଦ ହେଉ ସେମାନଙ୍କର ଗୋଟିଏ ସାଣ ରୋଗ ଅଛି ସେ ରୋଗଟି ହେଲା କ'ଣ ନ ଗଳା ଫୁଲିଯିବା ମୁଁହ ଫୁଲିଯିବା ସେହି ରୋଗଟି ଆମକୁ ପ୍ରଭାବିତ ବି କରିପାରେ